ହଁ ହେଲୋ ହଁ ମ୍ୟାଡମ୍ ନମସ୍କାର ହଁ ହେଲୋ ହଁ ମ୍ୟାଡମ୍ ନମସ୍କାର ବରା ସିଙ୍ଗଡ଼ା ଆଳୁଚପ୍ ହଁ ହଁ ବରା ସିଙ୍ଗଡ଼ା ଆଳୁଚପ ରେଟ୍ ଆମେ ନେଉଛୁ ତିନଟାକୁ ପନ୍ଦର ଟଙ୍କା

ହଁ ଆଉ ରେଟ୍ ଆମକୁ ବଢ଼େଇବାକୁ ପଡ଼ୁଛି କାହିଁକି ନା ଦେଖନ୍ତୁ ଏବେ ସବୁ କୌଣସି ପିଲା ଆଉ ଆମ ଏଇ ଦୋକାନରେ ମାନେ କାମ କରିବାପାଇଁ ରହୁନାହାଁନ୍ତି ସବୁ ସେଇ ବାହାରକୁ କାମ କରିବାକୁ ବେଙ୍ଗଲୋର୍ ସେ ଚେନ୍ନେଇ ଇଆଡ଼େ ସାଡ଼େ ସବୁ ପଳେଇ ଯାଉଛନ୍ତି ତ ତାପରେ ଆଉ ଆମକୁ ବି ତ ପେଟ ପୋଷିବାକୁ ପଡ଼ିବ ସେଇଥିପାଇଁ ଆମକୁ ରେଟ୍ ବଢ଼ାଇବାକୁ ପଡ଼ୁଛି

ହଁ କୋଡ଼ିଏ ହଁ ହଁ ହଁ ସେଇଠି ହଁ ରାଉରକେଲା

ହଁ ହଁ ବିକ୍ରି ତ ଶୁଣନ୍ତୁ ନା ବିକ୍ରି ତ ଭଲ ହେବ ଯେ କିନ୍ତୁ ହଁ ସୁବିଧା ତ ହୁଁ ହଉ ଏବେ ଯୋଉ ଦରଦାମ୍ ଏବେ ଯୋଉ ଦରଦାମ୍ ବଢ଼ୁଛି ସବୁ ଜିନିଷରେ ଯୋଉ ଦାମ୍ ଏତେ ବଢ଼ୁଛି ଆମେ ଆଉ ସେ ସିଙ୍ଗଡ଼ା ବରାର ଦାମ୍ ଟିକେ ବି ଯଦି ନବଢ଼େଇବୁ ତାହେଲେ ଆମେ ହଁ ସେଇଥିପାଇଁ ହୁଁ ହଁ ସେଇଥିପାଇଁ କେମିତି ଚଳିବୁ ସେଇଥିପାଇଁ ଆମେ ହଁ ହଁ ସେଇଥିପାଇଁ ଆମକୁ ବଢ଼ାଇବାକୁ ପଡ଼ୁଛି

ଆଚ୍ଛା ଠିକ୍ ଅଛି ଯେ ହେଲେ ସେଇଠି କେତେ ରେଟ୍ କରିବାକୁ ପଡ଼ିବ ଏଇଠି ଆମେ ଯେମତି ଗୋଟାକୁ ପାଞ୍ଚଟଙ୍କା କରୁଛୁ ସେଠି ପୁଣି କେତେ ରେଟ୍ କ'ଣ ହେଉଛି ଆପଣ ଯଦି କରାଇଦେବେ ହେଲେ ତ ଆମେ ଅସୁବିଧା ହୋଇଯିବ ଆମର ହୁଁ ହୁଁ ଠିକ୍ ଅଛି ଠିକ୍ ଅଛି ତାହେଲେ ମ୍ୟାଡମ୍ ତାହେଲେ ହଁ ତାହେଲେ ଠିକ୍ ଅଛି କାଲି ସେଇ ଭେଟ ହେବା ଆଉ ଆପଣ ହୁଁ ଯୋଉଠି କହିବେ ସେଇଠି କରିବୁ ଠିକ୍ ଅଛି ତାହେଲେ ମ୍ୟାଡମ୍ ଧନ୍ୟବାଦ ତାହେଲେ ଯଦି ହଁ ହଁ ଆଳୁଚପ ଅଛି

ହଁ ଆପଣ ଆସିବେନି କି ମ୍ୟାଡମ୍ ଟିକେ

ଆଚ୍ଛା ହଉ ଠିକ୍ ଅଛି ମ୍ୟାଡମ୍ ତାହେଲେ ଠିକ୍ ଅଛି ମୁଁ କରିଦେଉଛି ମ୍ୟାଡମ୍ ଠିକ୍ ଅଛି